ହାଲୋ ହଁ ହଁ ସବିତା ରାଉତ କହୁଛ କି ଆଉ ତମ ତମ ଦୋକାନରେ କଣ ଜିନିଷ ନେବି ଗ୍ରୋସରୀ ନେବି ତ ସେଥିପାଇଁ କଣ ରେଟ୍ କେମିତି ଅଛି ସବୁ ବୁଝିବା ପାଇଁ ହଁ ଗ୍ରୋସରୀ ଜିନିଷ ନେବି ଚାଉଳ କେଜି କେତେ ହଁ ମୁଁ ଅଧିକ ନେବି ମତେ ଟିକେ କମେଇବନି ଆଉ ତମ ଦୋକାନରେ କ'ଣ କ'ଣ ଅଛି ଆଉ ପରିବା ପତ୍ର ରଖୁନ ପରିବା ରଖୁନ ପରିବା ରଖୁନ ମୁଁ ଚାଉଳ ନେବି କୋଡ଼ିଏ କେଜି ଆଉ ଡାଲି ନେବି ପାଞ୍ଚ କେଜି ଆଳୁ ନେବି ପାଞ୍ଚ କେଜି ଆଉ ପିଆଜ ରସୁଣ ଅଦା ସବୁଥିରୁ ନେବି ସେଥିରୁ କେଜିଏ କେଜିଏ ସବୁଥିରୁ ନେବି ଆଉ ହ ହଉ ତାହେଲେ ଆଉ ହଉ ହଉ ହଉ ହଉ ହଉ ରଖୁଛି